ପହେଲା ତ ଆମର ଇନୁ ସିଖିତ୍ ଲୋକ୍ଟେ ନେ ହେଇ ପାର୍ଲା ଆମର୍ ଦିହେଁ ଶିକ୍ଷା ନାଇଁନ ବେଲେ ଆମେ ଉନ୍ନତି ପହେଲା ତ କରି ନେ ପାରୁଁ ଆମର୍ ଦେଶ୍ର ବାହର୍ର ଟା ବାହାରର୍ ଦେଶ୍ମାନେ କେନ୍ତା ସେମାନେ ଶିକ୍ଷିତ୍ ଲୋକ୍ ଥିସନ୍ ତାକର୍ ପାଖେ ଭଲ୍ ଶିକ୍ଷା ଥିସି ସେଥୀର୍ ଲାଗି ସେମାଙ୍କର୍ ଏତେ ଉନ୍ନତି ହେସି ଯଦି ଆମେ ଏବେ ଶିଖିତ୍ ନେଇ ହେଇ ପାର୍ଲା ତ ଆମେ ଆମର୍ ଦିହେଁ ଶିକ୍ଷା ନେ ରହେଲା ତ ଆମେ ବାକି ଲୁକର୍ ସାଙ୍ଗେ କାଣା ତୁଳନା କର୍ମା ହେନ୍ତାଥି ଆମର୍ ଦେଶ୍ ଆଗ୍କେ ଜେ ନେଜେ ସେଥୀର୍ ଲାଗି ତ ପହେଲା ଆମେ ପହେଲା ଆମର୍ ଶିକ୍ଷା ଭଲ୍ ମଜବୁତ୍ କର୍ବାର୍ ପଡ଼ବା ଆମେ ପହେଲା ଭଲ୍ ଭଲ୍ ଆମେ ଶିକ୍ଷିତ୍ ଲୋକ୍ଟେ ହେବାର୍ ପଡ଼୍ବା ତେହିଁରୁ ଜାକି ଆମର୍ ଦେଶ୍ଟା ଉପ୍ ଆଗ୍କେ ଯିବା ଭଲ୍ ଉନ୍ନତି ହେବା ବାକି ଦେଶ୍ମାନଙ୍କର୍ କାଣା କି ସେମାଙ୍କର୍ ଶିକ୍ଷା ଭଲ୍ ଥିସି ବାଲିକରି ସେମାନେ ଶିଖିତ୍ ଲୋକ୍ ଥିସନ୍ ସେମାନେ ତାକର୍ କାମ୍ ଥି ବି ବହୁତ୍ ତାକର୍ ବୁଦ୍ଧି ଥିସି ଶିକ୍ଷା ଥିସି ବଲି ସେଥିର୍ ଲାଗି ସେମାନେ ଆଗ୍କେ ଯାଏସନ୍ ହେନ୍ତା ଯଦି ଆମର୍ ବି ବହୁତ୍ ଭଲ୍ ଚଲ୍ବା ଶିକ୍ଷା ଚଲ୍ବା ଶିକ୍ଷା ଭଲ୍ସେ ଦେବେ ଭଲ୍ ଶିଖିତ୍ ଲୋକ୍ ମାନେ ବାହାରବେ ଆମର୍ କାମ ବି ବହୁତ୍ ଡେଭ୍ଲପ୍ ହେବା ବହୁତ୍ ଭଲ୍ ହେବା ତେହିଁରେ ବି ଆମର୍ ଉନ୍ନତିଟା ହେଇ ପାର୍ବା ଆମର୍ ଭାରତ୍ ତେହରୁ ଯାଇକରି ଆଗ୍କେ ଯାଇ ପାର୍ବା